ଏଥିପାଇଁ ମିଛ ଲାଗେ କି ସମସ୍ତେ ଭାବନ୍ତି କି ସବୁ ହିରୋ ଏକା ପରିକା କାରଣ କେହିବି ଏକା ପରିକା ନୁହଁନ୍ତି ସମସ୍ତେ କୁହନ୍ତି କି ତା'ପାଖରେ ଏତେ ଟଙ୍କା ଅଛି ତା' ପାଖରେ ସେତେ ଟଙ୍କା ଅଛି ସିଏ ଏଁ ଦୁଇଟା ବାହାହେଇଛି କି ତିନିଟା ବାହାହେଇଛି ସମସ୍ତେ ତ ଏକାପରି ନୁହଁନ୍ତି ନା ତ ଆମେ ବି ଭାବୁଛେ ସ